ହଁ ହଁ ମୁଁ ଏ ଯେଉଁ ତବଲା ବଜାଏ ଓ ସଙ୍ଗୀତ ବି ଆଉ ସଙ୍ଗୀତ ବି ଗାଏ ଡେଲି ସନ୍ଧ୍ୟାବେଳେ ଆଜ୍ଞା ଗୋଟେ ତା ପାଇଁ ଭଜନ ଟୁଙ୍ଗି ହେଇଛି ଯେଉଁଠି ଚାରି ଛଅ କି ଆଠ ଦଶ ବୟସ୍କ ଲୋକ ଆସନ୍ତି ପିଲାବି ଆସନ୍ତି ସଙ୍ଗୀତ ବି ଶିଖନ୍ତି ତାଙ୍କୁ ବି ଶିଖାହୁଏ ଆଉ ସନ୍ଧ୍ୟାବେଳେ ସମୟରେ ଆଜ୍ଞା ଡେଲି ସେଇ ଭଜନ ଟୁଙ୍ଗିରେ ଭଜନ ଫଜନ ହୁଏ ଆଉ କବଲା ନା ତବଲା ଗୋଟିଏ ପ୍ରିୟ ଲାଗେ ଆଉ ଆଉ ଯାହାକୁ କି ଡେଲି ଯେମିତି ଲୋକ ଆସନ୍ତି ପାଞ୍ଚ ଦଶ କେଉଁ ସେଇ ଦିନରେ ବି ଆସନ୍ତି ସବୁ ସମୟରେ ଆସନ୍ତି ଆଉ ତବଲାଟା ଆଜ୍ଞା ଟିକେ ଆମର ପ୍ରିୟ ଆଉ ଇଏ ତାପରେ ସେଇଟା ଆମେ କାହା ପାଖରୁ ଶିଖିନୁ ବରଂ ଦୁଇ ଚାରି ପାଞ୍ଚ ଦଶ ଆସୁଛନ୍ତି ଆଜ୍ଞା ସେଇ ଭଜନ ଟୁଙ୍ଗିରେ ସନ୍ଧ୍ୟା ସମୟ ଖରାବେଳ ସମୟରେ ଆସନ୍ତି ଆଉ ସବୁ ଶିଖାଇ ଇଏ କରନ୍ତି ଆଉ ତବଲାଟା ଟିକେ ଆମର ପ୍ରିୟ ବଜାଇବାଟା କିଛି ପଇସା ପତର ଅନ୍ୟାନ୍ୟ ବି ଯନ୍ତ୍ର ପାଇଁ କିଛି ସହାୟତା ହେଲେ ଆଜ୍ଞା ଖୁସି